ବ୍ରହ୍ମାଣ୍ଡ ବ୍ରହ୍ମାଣ୍ଡ ଭିତରେ ଏହି ସବୁ ମଣିଷ ପଶୁ ପକ୍ଷୀ ଗଛ ପତ୍ର ବଣ ଜଙ୍ଗଲ ନଦୀ ନାଳ ସବୁ ରହିଛି ଏହି ବ୍ରହ୍ମାଣ୍ଡ ଭିତରେ ହିଁ ଆମେମାନେ ସମସ୍ତେ ବସବାସ କରୁଛନ୍ତି ଓ ଏହି ବ୍ରହ୍ମାଣ୍ଡରେ ହିଁ ଆମେ ପାଣି ପବନ ସବୁ ନେଉଛନ୍ତି ନିଶ୍ଵାସ ପ୍ରଶ୍ୱାସ ନେଉଛନ୍ତି ପ୍ରାଣୀ ଯିଏକି ଚାଷ ବ୍ୟବସାୟ କରିକରି ଚଳୁଛି ଗଛ ତରୁଲତା ପବନ ନଦୀ ନାଳରୁ ପବନ ପାଣି ପବନ ସବୁ ଇଏ କରିକରି ଚଳୁଛନ୍ତି ଓ ସେଇଥିରୁ ଆମେ ବାୟୁ ସେଇଥିରୁ ଆମେ ଜଳ ସେଇଥିରୁ ଆମେ ଖାଦ୍ୟ ଉତ୍ପାଦନ କରିକରି ମଣିଷ ଚଳୁଛି ଓ ଜଙ୍ଗଲରେ ଜୀବଜନ୍ତୁମାନେ ମଧ୍ୟ ସେହି ପ୍ରକାରରେ ଚଳୁଛନ୍ତି ତ ଏହି ଯେଉଁ ଚଳଣି ପ୍ରକ୍ରିୟାକୁ ହିଁ ବ୍ରହ୍ମାଣ୍ଡ କୁହାଯାଏ ବ୍ରହ୍ମାଣ୍ଡ ଯଦି ନ ବ୍ରହ୍ମାଣ୍ଡ ଯଦି ଇଏ ହେବ ଯେମିତିକି ଆମର ବନ୍ୟା ବାତ୍ୟା ଏଗୁଡ଼ାକ ହୁଏ ତ ସେଇ ଯଦି ହେଲା ବଇଲେ ବ୍ରହ୍ମାଣ୍ଡ ପୁରା ତା ମାନେ ଇଏ ବର୍ବାଦ ହୋଇଯିବ ଆଉ ବ୍ରହ୍ମାଣ୍ଡ ଭିତରେ ହିଁ ଆମେ ସମସ୍ତେ ରହୁଛନ୍ତି ତ ସମସ୍ତଙ୍କୁ ନେଇକି ହିଁ ବ୍ରହ୍ମାଣ୍ଡ କୁହାଯାଏ ବାୟୁ ଜଳୀୟ ଅଗ୍ନି ସମସ୍ତଙ୍କୁ ନେଇକରିି ବ୍ରହ୍ମାଣ୍ଡ କୁହାଯାଏ